ଫୁଲବାଣୀ ନେଚର ରିଟ୍ରିଟ୍ ସବୁଜିିମା ପରିବେଶ ମଧ୍ୟରେ ରହିଛି ଯାହାଦ୍ୱାରା ପର୍ଯ୍ୟଟକ ମାନେ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ସେଠାରେ ପର୍ଯ୍ୟଟକମାନଙ୍କ ପାଇଁ ରହିବାର ବିଭିନ୍ନ ସୁବିଧା ରହିଛି ଭବିଷ୍ୟତରେ ଟେକ୍ନୋଲୋଜି ଦ୍ୱାରା ସେଠାରେ ଆହୁରି ମଧ୍ୟ ଅନେକ ସୁବିଧା ସୁଯୋଗ ହୋଇପାରିବ ବୋଲି ମୁଁ ଭାବୁଛି କାହିଁକିନା ଦିନକୁ ଦିନ ଟେକ୍ନୋଲୋଜି ଦ୍ୱାରା ବହୁତ କିଛି ପରିବର୍ତ୍ତନ ଘଟୁଛି ଯାହା ଆଗରୁ କିଏ ସେ ବିଷୟରେ କିଛି ଜାଣିିନଥିବେ କି ଭାବି ମଧ୍ୟ ନଥିବେ ତେଣୁ ଦାରିଙ୍ଗିବାଡ଼ିର ଇକୋ ରିଟ୍ରିଟ୍ ଫୁଲବାଣୀର ନେଚର ରିଟ୍ରିଟ୍ ନୂଆ ନାଇ ପ୍ରାକୃତିକ ପ୍ରାକୃତିକ କ୍ୟାମ୍ପ୍ କ୍ୟାମ୍ପ୍ ଭଳି ପ୍ରାକୃତିକ ସମ୍ପଦର ବହୁତ ଭଲ ବିକାଶ ହୋଇପାରିବ ଏହି ପ୍ରାକୃତିକ ସମ୍ପଦର ବିକାଶ ପାଇଁ ମଧ୍ୟ ସରକାର ବିଭିନ୍ନ ଟେକ୍ନୋଲୋଜି ଦ୍ୱାରା ପ୍ରୟୋଗ କରିବେ ବୋଲି ମୁଁ ଭାବୁଛି